ମୁଁ ତ ମୋ ଜୀବନ ରେ ବହୁତ କିଛି ଆଙ୍କିଛି ଯାହା ପାଇଁ ମୁଁ ବହୁତ ଗର୍ବିତ ଥିଲି ମୁଁ ଏହି ବିଷୟରେ ମୋ ବାବା ମାମା ଠାରୁ ବହୁତ କଥା ଶୁଣିଛି ବାବା ମାମା ବା ମୋ ବାପା ବୋଉଙ୍କ ଠାରୁ ମୁଁ ବହୁତ କଥା ଶୁଣିଛି ସେମାନେ ମୋତେ ବହୁତ କଥା କହିଛନ୍ତି ଏବଂ ବହୁତ ଭଲ କଥା ମଧ୍ୟ କହିଛନ୍ତି ସେମାନଙ୍କର ଠାରୁ ମୁଁ ବହୁତ କିଛି ମଧ୍ୟ ଶିଖିଛି ସେଥିପାଇଁ ମୁଁ କହୁଛି ମୁଁ ନିଜକୁ ନିଜେ ଗର୍ବିତ ଅନୁଭବ କରୁଛି ମୋ ଦକ୍ଷତା ବିଷୟରେ ମୋ ବାବା ମାମା ବନ୍ଧୁ ଗ୍ରାହାକ ମୋତେ ଭାବନ୍ତି କି ମୁଁ କେମିତି ଆଗକୁ ବଢେ ଏବଂ ମୁଁ ମୋ ଜୀବନରେ ବହୁତ ଆଗକୁ ଯାଏ ବହୁତ ଭଲ ଭାବରେ ଅଙ୍କନ ମଧ୍ୟ କରେ ମୁଁ ଏହି ବିଷୟରେ ବହୁତ ଗୁଡ଼ିଏ ମତାମତ ପାଏ ସେମାନେ ମୋତେ ଅର୍ଥ ସହଯୋଗ କରନ୍ତି ଅର୍ଥ ସହଯୋଗ ପଇସା ପତ୍ର ମୋତେ ସହଯୋଗ କରନ୍ତି ଏବଂ ମୋତେ ତାଙ୍କର ଆଶୀର୍ବାଦ ଦିଅନ୍ତି ତାଙ୍କର ଆଶ୍ରିବାଦ ଦେଇ ମଧ୍ୟ ସେ ମୋତେ କୁହନ୍ତି ଯେ ତୁ ଆଗକୁ ବଢ଼ିଚାଲ ଆମେ ତୋ ପଛରେ ଅଛୁ ତେଣୁ କରି ମୋର କିଛି ଅସୁବିଧା ହୁଏନି ମୋର ଯାହା ହୁଏ ସବୁ କିଛି ଭଲ ହିଁ ହୁଏ ସେମାନେ ମୋତେ ବହୁତ ଆଶୀର୍ବାଦ କରିବାରୁ ଏ ବିଷୟରେ ସେ ମୋତେ ବହୁତ ମତାମତ ଦେଇଛନ୍ତି ମୋ ଜୀବନରେ ମୋର ଗୋଟେ ଲକ୍ଷ ଥିଲା ମୁଁ କେମିତି ଅଙ୍କନ କରିବି ଏବଂ ବହୁତ ଆଗକୁ ଯିବି ମୋ ବାବା ମାମା ମଧ୍ୟ ମୋ ବାପା ବୋଉ ମଧ୍ୟ ମୋ ପରିବାର ଲୋକ ମୋ ବନ୍ଧୁଗଣ ମୋତେ ମଧ୍ୟ ସେହି ହିସାବରେ ମୋତେ ଆଗକୁ ଚାଲିବା ପାଇଁ ପଠାଇଛନ୍ତି